ହଁ ଲୋ କହ ଏଇ ଯାଇଥିଲି ଜାଗର ଆସୁଛି ନା ଯାଇଥିଲି ଜାଗର ପାଇଁ ଡ୍ରେସ୍ ଆଣିବା ପାଇଁ ଗୋଟିଏ ହ୍ଵାଇଟ୍ କଲର୍ ଗାଉନ୍ଟିଏ ଆଣିଛି ଆଉ ଏମିତି ଯାଇଥିଲି ବଜାର ଆଡ଼େ ବୁଲିବାକୁ ଆଉ ଆଉ ତୁ କ'ଣ କରୁଛୁ ତୁ ନୂଆ ଡ୍ରେସ୍ କରିନୁ କି କି କ'ଣ ହେଲା ତୁ କାହିଁ କରିନାହୁଁ ତୁମ ମନ୍ଦିର ଏ ବର୍ଷ ତମର ବହୁତ ଧୂମ୍ଧାମ୍ରେ ଜାଗର ପାଳନ ହେବ ବୋଧେ ମୁଁ ହଁ ଯିବି ମହାଦୀପ ମହାଦୀପ ତୁମର କେତେବେଳେ ଉଠେ ମହାଦୀପ ମନ୍ଦିରରେ ତୁ ସେତେବେଳ ପର୍ଯ୍ୟନ୍ତ ଉପାସ ରହିପାରିବୁ ମୁଁ ରହିପାରିବିନି ଭାବୁଛି ଆଉ ତୁମ ଘରେ ଆଉ ତୁମ ଘରେ ସମସ୍ତେ କିଏ କିଏ ଆସିଛନ୍ତି ଜାଗର ପାଇଁ ତୋ ନାନୀ ହେରିକା ସବୁ ଆସିଛନ୍ତି ତୁମର ଭଜନ ସନ୍ଧ୍ୟା ହୁଏ ବୋଧେ ତୁମର କେଉଁ ମନ୍ଦିର ପାଖରେ ହୁଏ ନା ସେପଟେ ଯେଉଁ ବଜାର ଅଛି ସେପାଖ ବଜାର ପାଖରେ ହୁଏ ନା ଆମ ଗାଁରେ ଗୋଟିଏ ଛୁଆଟିଏ ଅଛି ତ ସେ ଦୀପା ବୋଲି ଗୋଟିଏ ଝିଅ ସେ ଗାଏ ଯେ ତୁମର କ'ଣ ସମସ୍ତଙ୍କୁ ସେଠି ପୁରେଇବେ ଗାଇବା ପାଇଁ ଗୀତ ତୁମ ମନ୍ଦିର ଏବେ ନୂଆ ରଙ୍ଗ ଦିଆହୋଇଛି ନା ଜାଗର ପାଇଁ ସବୁବର୍ଷ ନୂଆ ରଙ୍ଗ ଦିଆହୁଏ ଆଉ ପୁରା ସଜା ହୋଇଛି ଫୁଲ ସଜା ହୋଇଛି ଫୁଲ ଆଉ ଫୁଲ ଫୁଲରେ ପୂରା ସଜା ହୋଇଛି ମନ୍ଦିର ସବୁବର୍ଷ ହୁଏ ନା ଏଇ ବର୍ଷ ନୂଆ ଏବେ କରିଛ ବୋଲି ଏ ବର୍ଷ ନୂଆ ବନେଇଛ ଅଧିକ ଭଲସେ କରିଛ ଆଉ ଆଚ୍ଛା ତୁ ଡ୍ରେସ୍ ଆଣି ନାହୁଁ କ'ଣ ଶାଢ଼ୀ ପିନ୍ଧିକି ଯିବୁ ଓହୋ ତା'ହେଲେ ତା'ହେଲେ ମୁଁ ବି କାହିଁକି ଆଉ ଡ୍ରେସ୍ ଆଣିବି ଆମେ ତ ମିଶିକରି ଶାଢ଼ୀ ପିନ୍ଧିକି ଯିବା ଆଉ କେତେ ସମୟ ଯାଇକି ମନ୍ଦିରରେ ମନ୍ଦିରକୁ ଯିବା କେତେ କେତେବେଳେ ଯିବା ସନ୍ଧ୍ୟାବେଳେ ଯିବା ନା ଶୀଘ୍ର ଆଉ ଟିକିଏ ଶୀଘ୍ର ଯିବା ତୁମ ମନ୍ଦିରରେ ତ ବହୁତ ଲୋକ ପୂରା ଗହଳି ଆଉ ଟିକିଏ ଶୀଘ୍ର ବାହାରିକି ଯିବା ଗଲେ ଚଳିବନା ମନ୍ଦିରରେ ବହୁତ ଲୋକ ଆଡ଼ୁ ବହୁତ ଆଡ଼ୁ ବହୁତ ଲୋକ ଆସନ୍ତି ନା ବହୁତ ଜାମ୍ ହୁଏ ନାହିଁ ତୁମ ମନ୍ଦିର ସେଇଥିପାଇଁ କହୁଥିଲି ଟିକିଏ ହେଉ ଦେଖିବା ସେମାନେ ସେମାନେ କହୁଥିଲେ ଆଉ ଗୋଟିଏ କେଉଁ ମନ୍ଦିରକୁ ଯିବେ ବୋଲି ଯଦି ନ ଯିବେ ତା'ହେଲେ ମୁଁ ତୋତେ ନେଇଯିବି ମିଶିକି ବୁଲିବା ମହାଦୀପ ଉଠିଲେ ପାଣି ପିଇବା ସାଙ୍ଗ ହୋଇକି ଦୀପ ଜାଳିବା ଆଉ ପୂରା ତା'ହାଲେ ଉପାସ ରହିଛୁ ହାଁ ଓହୋ ଆଉ ଆଉ କ'ଣ କହ ହଁ ସନ୍ଧ୍ୟାବେଳେ ଗଲେ ତ ହେଉ ତା'ହେଲେ ଠିକ୍ ଅଛି